ହଁ ଜଳ ପ୍ରଦୂଷଣ କାରଣରୁ ବିଗତ ବର୍ଷଗୁଡ଼ିକର ମୁଁ ଅନେକ ଗୁଡ଼ିଏ ପରିବର୍ତ୍ତନ ଦେଖିଛି ଆଗକାଳରେ ପ୍ରଦୂଷଣ ମାତ୍ରା ବହୁତ କମ୍ ଥିଲା ସେଥିପାଇଁ ମାଛମାନେ ସୁସ୍ଥ ଓ ଆକାର ଓଜନ ମଧ୍ୟ ଠିକ୍ ରୁହେ କିନ୍ତୁ ଏବେ ପ୍ରଦୂଷଣ ବଢ଼ିବା କାରଣ ଯୋଗୁଁ ବିଭିନ୍ନ ପ୍ରକାରର ଶିଳ୍ପାଞ୍ଚଳରୁ ଆସୁଥିବା ଦୂଷିତ ଜଳ ଜଳାଶୟରେ ମିଶିଥାଏ ଓ ଦୂଷିତ ହୋଇ ଓ ଦ୍ଵାରା ମାଛମାନେ ପ୍ରଦୂଷଣ କରନ୍ତି ତେଣୁ ସରକାର ମାନଙ୍କ ସରଂକ୍ଷଣ ପାଇଁ ବିଭିନ୍ନ ପଦକ୍ଷେପ ମଧ୍ୟ ନେଲେଣି